ହ୍ୟାଲୋ ଆପଣ ଭିକି ରେଷ୍ଟୁରାଣ୍ଟରୁ କହୁଛନ୍ତି କି ହଁ ମୁଁ ବବି ପ୍ରଧାନ ଭୀମପୁର ଜଟଣିରୁ କହୁଥିଲି ମୁଁ ଏକ ଚିକେନ ବିରିୟାନି ଅର୍ଡର କରିଥିଲି ଗୋଟାଏରେ କହିଥିଲି ଆସିବାପାଇଁ ଆସିକି ଦୁଇଟା ବାଜିଲାଣି ଆପଣଙ୍କ ଡେଲିଭରି ବୟ କ'ଣ ପାଇଁ ବିଳମ୍ବ କରୁଛନ୍ତି ଆପଣ ଟିକିଏ ବୁଝିକି କହିବେ କି ନହେଲେ ଏହାର କିଛି ସମାଧାନ ଟିକେ କରନ୍ତୁ ମତେ ବହୁତ ଜୋରସେରେ ଭୋକ କଲାଣି ଏହାର କିଛିଗୋଟେ ସମାଧାନ କରିକି ମାେତେ ଜଣାନ୍ତୁ ଦୟାକରି